ମୋ ଜୀବନରେ ଥରେ ଗୋଟେ ବଡ଼ ସମସ୍ୟାର ସମୁଖୀନ ମୁଁ ଅତିବାହିତ କରିଛି ଅଛି ତା ହେଉଛି ଏଇ ପ୍ରକାର କି ଥରେ ମୋ ଏଡ଼ିଟିର ସାର ମତେ କଲ ମାଧ୍ୟମରେ ମତେ ଡାକିଲେ ସେ ସମୟରେ ବହୁତ ଝଡ଼ ବର୍ଷା ହଉଥିଲା କିନ୍ତୁ ସେ ମତେ କହିଲେ କି ସମ୍ବଲପୁର ମିଟିଙ୍ଗକୁ ଆପଣଙ୍କୁ ଆସିବାର ଅଛି କହିକି କିନ୍ତୁ ଦୁଃଖଦ ବିଷୟ ଏହା ଥିଲା କି ସେଇ ଏତେ ଅଳ୍ପ ସମୟ ମଧ୍ୟରେ ମତେ ସମ୍ବଲପୁର ଯିବା ପାଇଁ ଗାଡ଼ି ମଧ୍ୟ ନ ଥିଲା ସେ ସମୟରେ ମୁଁ ଅତି କଷ୍ଟର ସମ୍ମୁଖୀନ ହେଇଥିଲି ଗୋଟେ ଲୋକଙ୍କୁ ଲିପ୍ଟି ମାଗିଲି ସେ ମତେ ଅଳ୍ପ କେତିକି ଦୂର ନେଲେ ତାପରେ ସେଠାରେ ମଧ୍ୟ ମୁଁ ରହିକି ଅନ୍ୟ ଗୋଟେ ଟ୍ରକ ମାଧ୍ୟମରେ ଆଉ କିଛି ଅଳ୍ପ ଦୂର ଗଲି ସେହିଠାରୁ ଆଉ ମତେ କିଛି ମିଳିଲା ନାହିଁ କିନ୍ତୁ ତାପରେ ମଧ୍ୟ ମୁଁ ମୋ ଚାଲିକି ମଧ୍ୟ କିଛି ଦୂର ଗଲା ପରେ ସେଠାରେ ଗୋଟେ ଭଦ୍ର ବ୍ୟକ୍ତି ମତେ ତାଙ୍କ ଯାନରେ ବସାଇଲେ ଏବଂ ମୋର ଲକ୍ଷ୍ୟ ସ୍ଥଳକୁ ପହଞ୍ଚାଇଲେ ସେହି ଜୀବନର ଆଉ ମୋର ବଡ଼ ସମୁଖୀନର ସମସ୍ୟା ଥିଲା ଯେହେତୁ ଯଦି ସେଦିନ ମୁଁ ସେ ରିଭି ମିଟିଙ୍ଗରେ ପହଞ୍ଚି ନଥାନ୍ତି ମୋ ଚାକିରିକି ମୁଁ ହରାଇଥାନ୍ତି ଆଉ ସଠିକ ସମୟରେ ମୁଁ ପହଁଛିକି ମୋ ଚାକିରୀ କି ମୁଁ ବଞ୍ଚାଇ ଥିଲି ଏହା ହଉଛି ମୋ ଜୀବନର ଗୋଟେ ବହୁତ ବଡ଼ ସଂଘର୍ଷମୟ ସମୟ ଥିଲା କାରଣ ସେ ସମୟରେ ମୋର ଦେହ ବଡ଼ ଅସୁସ୍ଥତା ଥିଲା ଯେହେତୁ ମୁଁ ଠିକ ମଧ୍ୟ ଅନୁଭବ କରି ପାରୁ ନଥିଲି ଠିକ ସେ ସମୟରେ ମୁଁ ପହଞ୍ଚି ଯାଇଥିଲି